ଯାଜପୁର ଜିଲ୍ଲାର ମୁଖ୍ୟ ରୋଜଗାରର ଉତ୍ସ ହେଉଛି ଶିଳ୍ପ ଏଠାରେ ବିଭିନ୍ନପ୍ରକାର ଶିଳ୍ପାନୁଷ୍ଠାନ ଗଢ଼ି ଉଠିଛି ଛୋଟ ବଡ଼ ଏଠାରେ ବହୁତ ଶିଳ୍ପାନୁଷ୍ଠାନ ଅଛି ଏଇଠି ଶିଳ୍ପ ବଡ଼ ଶିଳ୍ପାନୁଷ୍ଠାନକୁ ନିର୍ଭରକରି ତାଠୁ ମିନି ଛୋଟ ଛୋଟ ଶିଳ୍ପାନୁଷ୍ଠାନ ମଧ୍ୟ ଗଢ଼ି ଉଠୁଛି ସେଇ ସବୁଥିରେ ଲୋକମାନେ ନିଜର ଜୀବିକା ନିର୍ବାହ କରୁଛନ୍ତି ଏବଂ ବିଶେଷ ଲୋକମାନଙ୍କର ଜୀବିକା ନିର୍ବାହର ପଦ୍ଧତି କୃଷି ଆଉ ଏବଂ ଜୀବନର ସମସ୍ତ ଯେତେ ରୋଜଗାର କ୍ଷମ ଲୋକ ଶିଳ୍ପ ଏବଂ କୃଷିରୁ ହିଁ ଏଠାରେ ଚଳିଥାନ୍ତି ଲୋକମାନେ ଅଧିକ ଉପାର୍ଜନା ଆଶାରେ ଏବଂ ସ୍ଥାୟୀତ୍ବ ଆଶାରେ ସରକାରୀ ଚାକିରିକୁ ବିଶେଷ ପସନ୍ଦ କରନ୍ତି କାରଣ ସେଠାରେ ଚାକିରି କଲେ ପେନସନ ଅଛି ଇ ପି ଏଫ୍ ଅଛି ଏବଂ ରୋଜଗାର ଭଲ ଅଛି ଆଉ ସେମାନଙ୍କର ଆଉ ମୁଖ୍ୟ ଉଦ୍ଦେଶ୍ୟ ସେଥିପାଇଁ ସରକାରୀ ଚାକିରି କରିବା ଏଇ ସମସ୍ୟାକୁ ଦୂରକରିବାକୁ ହେଲେ ଲୋକମାନଙ୍କର ରୋଜଗାରକ୍ଷମ କରିବାକୁ ହେଲେ କୃଷି ଓ ଶିଳ୍ପ ଅନୁଷ୍ଠାନ ଉପରେ ବିଶେଷ ଗୁରୁତ୍ଵ ଦେବାକୁ ପଡ଼ିବ ଆମ ଅଞ୍ଚଳରେ ବେକାରି ସଂଖ୍ୟା ବହୁତ ମାତ୍ରାରେ ଅଧିକ ଏମାୟ ଆଉ କୃଷିଶିଳ୍ପ ଉପଯୋଗ ଥିଲେ ବି ଏହା ଆମ ପାଇଁ ପରିଜି ପରିବ୍ୟାପ୍ତ ନୁହଁ